ସହରାଞ୍ଚଳ ବିଦ୍ୟାଳୟ ଗୁଡ଼ିକରେ ପିଲାମାନେ ପାଠ ପଢ଼ିବା ପାଇଁ ବସ୍ର ସୁବିଧା କରାଯାଇଥିଲା ଏହା ବ୍ୟତୀତ ପିଲାମାନେ ଖାଇବାପାଇଁ ରୋଷେଇର ମଧ୍ୟ ବ୍ୟବସ୍ଥା କରାଯାଇଥିଲା ଏହା ବ୍ୟତୀତ ଖେଳିବା ପାଇଁ ମଧ୍ୟ ସୁବିଧା ଅଛି ଫୁଟବଲ୍ ଗୁଡ଼ ବଲ୍ କ୍ରିକେଟ୍ ଖୋଖୋ କ୍ୟାରମ୍ ବୋର୍ଡ଼ ଏମିତିକି ସମସ୍ତପ୍ରକାର ସୁବିଧା ଥିଲା କିନ୍ତୁ ଆମ ଆଞ୍ଚଳିକ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଅଧିକ ସୁବିଧା ନଥିଲା ଖାଲି ପିଲାମାନଙ୍କ ପାଇଁ ଖାଇବାର ସୁବିଧା ଥିଲା ଘରର ସୁବିଧା ମଧ୍ୟ ନଥିଲା ଏବଂ ବସ୍ର ମଧ୍ୟ ସୁବିଧା ନଥିଲା ଯାହାଫଳରେ କି ପିଲାମାନେ ଚାଲି ଚାଲି ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଆସୁଥିଲେ